ହଁ ମୁଁ ଯୋଗ କ୍ଲାସ୍ରେ ଯୋଗଦେଇଛି ମୁଁ ଯେତେବେଳେ ଝିଅ ଥିଲି ଗାଁରେ ଥିଲି ସେତେବେଳେ ମୁଁ ପିଲାଙ୍କୁ ପାଠପଢ଼ଉଥିଲି ତା' ସହିତ ପିଲାମାନଙ୍କୁ ମୁଁ ଯୋଗ କ୍ଲାସ୍ ବି କରାଉଥିଲି ଯେଉଁ ପିଲାମାନଙ୍କର ଇଚ୍ଛା ନଥାଏ ପାଠପଢ଼ିବା ପାଇଁ ଯୋଗ କରିବାପାଇଁ ମୁଁ ସେମାନଙ୍କୁ ବହୁତ ପ୍ରକାରର ହଁ ବୁଝା ବୁଝାବୁଝି କରିଥାଏ ଓ ସେମାନଙ୍କୁ ସ୍ନେହ ଆଉ ଭଲପାଇବା ଦେଇକି ମୁଁ ସେମାନଙ୍କୁ ଯୋଗ ଆଉ ପାଠ ବି ପଢ଼ାଉଥିଲି କାରଣ ସେମାନେ ତାଙ୍କ ଭବିଷ୍ୟତରେ କିଛି କରିବେ ସେଥିପାଇଁ ମୁଁ ସେମାନଙ୍କୁ ଏ ଶିକ୍ଷା ଦଉଥିଲି କିନ୍ତୁ ଆଉ ବି ମୁଁ ଗାଁରେ ଥିଲାବେଳେ ଏସବୁ ମାନେ କରୁଥିଲି ତା'ପରେ ମୁଁ ଯେତେବେଳେ ବାହାରେ ଆସିକି ରହିଲି ସେତେବେଳେ ମୁଁ ଯୋଗ କ୍ଲାସ୍ ନେଲି ଯୋଗ କ୍ଲାସ୍ରେ ବହୁତ ଲୋକଙ୍କ ସହିତ ମୁଁ ଯୋଗକଲି ସେଇଠି ଯୋଗ କରିବାରେ ମୋତେ ବହୁତ ଖୁସି ଲାଗେ ଭଲ ବି ଲାଗେ କାରଣ ବହୁତ ଲୋକଙ୍କ ସହିତ ସମ୍ପର୍କ ହୁଏ ଚିହ୍ନାପରିଚୟ ତ ହେଇଥାଏ ଆଉ ସେ ଲୋକମାନଙ୍କ ସହିତ ଏଇଥିପାଇଁ ମୋତେ ଭଲ ଲାଗେ ଦ୍ୱିତୀୟତଃ ଯୋଗ କ୍ଲାସ୍ରେ କରିବାପାଇଁ ଗୋଟେ ଆଗ୍ରହ ଥାଏ କି ସେମାନେ କରୁଛନ୍ତି ମୁଁ ବି କରିବି ସେମାନଙ୍କର ବି କିଛି ଏଥିରେ ଫାଇଦା ଅଛି ମୋର ବି କିଛି ଫାଇଦା ଦରକାର ସେଥିପାଇଁ ମୁଁ ଭାବି ସେ ଯୋଗ କ୍ଲାସ୍ରେ ଯୋଗକରେ ଟାଇମ୍ ବି ମାନେ ଏଁ ନିୟମ ଭିତରେ ରହେ ଟାଇମ୍ ଟେବୁଲ୍ ଠିକ୍ ରୁହେ ଆଉ ଅନ୍ୟମାନେ କିପରି କରୁଛନ୍ତି ମୁଁ ତାହା ବି ଅନୁସରଣ କରେ ମୋର କେଉଁଠି ଭୁଲ୍ ହେଇଯାଉଛି କି ମୋର କେଉଁଠି ଠିକ୍ ହଉଛି କି ଏସବୁ ବି ମୁଁ ଦେଖେ ଆଉ ଯେଉଁ ଯିଏ ଆମକୁ ଯୋଗ ସିଖାନ୍ତି ସିଏ ବି ଆମର ଜଣେ ଟିଚର ଭଳିଆ ଆଉ ତାଙ୍କୁ କେଉଁଠି ଭୁଲ ହେଇଗଲେ ସିଏ ବି ଗାଇଡ଼ କରନ୍ତି କଥା କୁହନ୍ତି ଯେ ଏଇଟା ଏମିତି କଲ ସେଇଟା ସେମିତି କଲ ଏଇଟା ଏମିତି କର ଏମିତି କରିବାରେ ମାନେ କିଛି ଶିଖେ ସେଇଠୁ ଜିନିଷ ସେଇଠି ସମସ୍ତଙ୍କ ଭିତରେ ରହିଲେ କିଛି ଶିଖିବାକୁ ପଡ଼େ ଆଉ କିନ୍ତୁ ଘରେ ଯୋଗକରିବା ଆଉ ବାହାରେ ଆସି ଯୋଗକରିବା କ୍ଲାସ୍ କରିବା ଏଇଟା ଅଲଗା କାରଣ ଘରେ ତ ଏକରେ ସମୟ ଦେଇହବ ନାହିଁ ଦ୍ୱିତୀୟରେ ପରିବାର ଥାଏ ତେଣୁକରି ସେଇଠି ବି ସମୟ ଦେଇ ହବନାହିଁ ଇଚ୍ଛା ଥିଲେ ବି ତ କରିହୁଏ ନାହିଁ ବି କିଛି କାମ ରହି ଯାଇଥାଏ ତାକୁ ଆଗେ କରିବାକୁ ପଡ଼େ ଏସବୁ ଜିନିଷ କରିବାକୁ ପଡ଼େନାହିଁ ଗୋଟେ ଦୁଇଟା ଯୋଗ କଲେ ଆଉ ଆଗ୍ରହ ଆସେ ନାହିଁ କି ମୁଁ ଯୋଗ କରିବି କିନ୍ତୁ ବାହାରେ ଆସି ଯୋଗକଲେ ଯୋଗ କ୍ଲାସ୍ରେ ସେଇଠି ବହୁତ ଆଗ୍ରହ ଥାଏ ଅନ୍ୟମାନେ କରୁଛନ୍ତି ମାନେ ମୁଁ ହିଁ କରିବି କିନ୍ତୁ ଘରେ ସେ ଜିନିଷ ହୁଏନାହିଁ